ଆମ ରାଜ୍ୟର ସମୃଦ୍ଧି ସାଂସ୍କୃତିକ ଐତିହାସିକ ସଂରକ୍ଷଣ ତ ଓଡ଼ିଆ ଭାଷା ହେଉଛି ଆମର ପ୍ରମୁଖ ଭାଷା ତ ଓଡ଼ିଆ ଭାଷାକୁ ସମସ୍ତେ ଇଜିଲି ବୁଝି ପାରନ୍ତି ଆହୁରି ସାଂସ୍କୃତିକ କ୍ଷେତ୍ରରେ ବି ମାନେ ଆମ ଓଡ଼ିଶା ବହୁତ ଡେଭଲପ କରିଛି ଆଉ ସବୁ ଯାଗାରେ ଓଡ଼ିଆ ଭାଷା ହିଁ ପ୍ରଚଳିତ ହୋଇଥାଉଛି କିନ୍ତୁ କିଛି ଲୋକ ଅଛନ୍ତି ଇଂରାଜୀକୁ ଅଧିକ ଇମ୍ପୋଟାଣ୍ଟ ଦିଅନ୍ତି ହେଲେ ଓଡ଼ିଆ ଭାଷାକୁ ଅଧିକାଂଶ ତ କେହି ମାନ୍ୟତା ଦିଅନ୍ତିନାହିଁ କିନ୍ତୁ ଓଡ଼ିଆ ଭାଷା ହେଉଛି ଆମର ମୁଖ୍ୟ ଭାଷା ତ ଯିଏବି ଗାଉଁଲି ହେଉ କି ଯେଉଁଠି ବି ହଉ ତ ଓଡ଼ିଆ ଭାଷାରେ କହିଲେ ସମସ୍ତେ ଠିକସେ ବୁଝିପାରିଥା'ନ୍ତି ତ ଇଂରାଜୀରେ ଏତେ ବୁଝି ପାରନ୍ତିନାହିଁ ଆହୁରି ସାଂସ୍କୃତିକ କ୍ଷେତ୍ରରେ ବି ମାନେ ଅଛନ୍ତି କବିମାନେ ଲେଖକମାନେ ବି ବହୁତ କିଛି ଓଡ଼ିଆରେ ଲେଖି ଯାଇଛନ୍ତି ଆହୁରି ସେଗୁଡ଼ାକ ବି ମାନେ ଐତିହାସିକ କ୍ଷେତ୍ରରେ ସାଂସ୍କୃତିକ ଐତିହାସିକ କ୍ଷେତ୍ରରେ ବହୁତ ଡେଭଲପ କରୁଛି ସେଗୁଡ଼ାକ ବି ଆହୁରି ଏମିତିରେ ବି ଓଡ଼ିଆ ଓଡ଼ିଆ ଭାଷା ହେଉଛି ଆମର ତ ଗ୍ରାମୀଣ ଭାଷା ଏମିତିକି ସହର ବଜାର ସବୁଆଡ଼େ ଖାସ କରି ତ ଓଡ଼ିଶାରେ ତ ଓଡ଼ିଆ ଭାଷାର ଅଧିକ ପ୍ରଚାର ପ୍ରସାର ହୋଇଥାଏ ତ ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ପ୍ରମୁଖ ଦେବା ଉଚିତ ଆହୁରି ଏମିତିକି ବହୁତ ଅଛନ୍ତି ଲେଖକ କବି ସବୁ ସେମାନେ ଲେଖିଥାନ୍ତି ଓଡ଼ିଆରେ